ମୁଁ ରୋଷେଇ କରିବାକୁ ଭଲ ପାଏ ରୋଷେଇ ଯେତେବେଳେ କହିଲେ ମୁଁ ସେତେବେଳେ ରୋଷେଇ କରିବି ଥରେ ଗୋଟିଏ ଯେଉଁ ଚାଉମିନ୍ କରିବା ପାଇଁ ଗଲି ହେଲେ ଚାଉମିନ୍ ମୋତେ କରିବା ଜଣା ନଥିଲା ମୁଁ ତାକୁ କଞ୍ଚା ପକେଇ ଦେଇଥିଲି ସେ ସିଝିଲାନି କି କେମିତି ହୁଏ ବି ସେଇଟା ମୋତେ ଜଣା ନାହିଁ ମୁଁ ଯେମିତି ଭାବିଲି ସେମିତି ମନକୁ ଗୋଟିଏ କରିଦେଲି ଆଉ କରିଲା ବେଳକୁ ସେ ଅଧିକ ସମୟ ନେଲା ହେଲେ କିଛି ଲାଭ ହେଲାନି ସେ କିଛି ଖାଇବାକୁ ଟେଷ୍ଟ ଲାଗିଲାନି କେହି ଖାଇଲେନି ଶେଷରେ ତାକୁ ଫୋପଡ଼ା ଦିଆଗଲା